ମୁଁ ଓଡ଼ିଶାରେ ଜନ୍ମ ହୋଇଥିବାରୁ ମୋର ମାତୃଭାଷା ହେଉଛି ଓଡ଼ିଆ ଯାହାବି ହେଲେ ମୁଁ ଓଡ଼ିଶାକୁ ଓଡ଼ିଆ ଭାଷାଟାକୁ ନିଶ୍ଚିତ ଭାବରେ ଭଲ ପାଇବି କାହିଁକି ଓଡ଼ିଆ ଭାଷା ଶିଖିବା ଦ୍ଵାରା ମୁଁ ସମାଜ ଆମ ଅଞ୍ଚଳ ହେଉ ଆମ ରାଜ୍ୟର ହେଉ ପ୍ରତି ଲୋକଙ୍କ ସହିତ ମୁଁ ମିଶି ପାରୁଛି ତାଙ୍କ ସହିତ କଥା ହୋଇ ପାରୁଛିଆଉ ସବୁ କିଛି ଜିନିଷ ମୁଁ ଜାଣି ପାରୁଛି ଯଦି ମୁଁ ଓଡ଼ିଶାରେ ଜନ୍ମ ହୋଇକି ଯଦି ଓଡ଼ିଆ ଭାଷାଟାକୁ ମୁଁ ନ ଶିଖିଥାନ୍ତି ତାହେଲେ ମଧ୍ୟ ମୁଁ ଲୋକଙ୍କ ସହିତ ମିଶି ପାରନ୍ତିନି ସେଥିପାଇଁ ଆମେ ଯେ ଅଞ୍ଚଳରେ ଜନ୍ମ ହେଉଛେ ସେ ଅଞ୍ଚଳର ଭାଷାଟା ଆମକୁ ଶିଖିବା ନିହାତି ଦରକାର ଆଉ ଏହା ଦ୍ଵରା ମୁଁ ମଧ୍ୟ ମୁଁ କଥା କହିବା ସହିତ ମୁଁ ମଧ୍ୟ ମୋର ପରିଚୟକୁ ମୁଁ ଆଗକୁ ନେଇ ପାରୁଛି